ମୁଁ ଚିତ୍ରଗୁଡ଼ିକ ପାଇଁ ରେଫରେନ୍ସ ସାମଗ୍ରୀଗୁଡ଼ିକ ବଜାରରୁ ସଂଗ୍ରହ କରେ ଏବଂ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ କିଛି ଜିନିଷ ମଗେଇ ଆଣେ ରଙ୍ଗ ତୂଳି ଏବଂ ବିଭିନ୍ନ ପ୍ରକାର ଡିଜାଇନ୍ର ଫ୍ରେମ୍ ସବୁ ମୁଁ ବଜାରରୁ ସଂଗ୍ରହ କରେ ଏବଂ ଅନ୍ଲାଇନ୍ ମାଧ୍ୟମରେ ଆଣେ